ହଁ ପଶୁ ସୁସ୍ଥ ଅଛେ କି ସୁସ୍ଥ ନାଇଁନ ଆମେ କେନ୍ତା କି ଜାନ୍ମା ନାଇଁ କେନ୍ତାକି ଜାନ୍ମା ଯେ ସେ ପଶୁ ସୁସ୍ଥ ଅଛେ କି ନାଇଁ ସେ କାଣା କର୍ବା ଯେନ୍କେ ବି ଆମେ ତାକେ ଚରେଇ ନେଇଥିମା କି ଖାବାକେ ଦେମା ପିଇବାକେ ଦେମା ସେ ନା ଖାଏ ଖାବାକେ ପସନ୍ଦ ନ କରେ ପିଇବା ହେଲେ ପସନ୍ଦ କର୍ବା ତେଣୁକରି ଆମେ ସେଟାକେ କାଁ କ ଜାନ୍ମା ଯେ ଯେ ଇସ୍ ପଶୁଟା ତା'ର ଦିହେ ଭଲ ନାଇଁନ ସେ ସୁସ୍ଥ ନାଇଁନ ସେଥିର୍ ଲାଗି ଆମେ କାଁ କର୍ମା ତାହାକେ ଡାକ୍ତର୍କେ ପାସ୍ ନେମା ଡାକ୍ତର୍କେ ପାସ୍ କେ ନେମା ଡାକ୍ତର୍ କହେମା ସବୁକଥା ଯେ ଇ ନାଇଁ ଖାଇବାର୍ ନାଇଁ ପିଇବାର୍ ତାର ସବୁକଥା କହେମା ଯେନ୍ତାକି ତା'ର ଡାକ୍ତର୍ ତାହାକି ଚିକିତ୍ସା କରବେ ଚିକିତ୍ସା କଲେ ଆମେ ସେ ଚିକିତ୍ସାରେ ଡାକ୍ତର୍ ଔଷଧ ଦେବେ ଔଷଧ ଦେଇକରି ପରାମର୍ଶ କରବେ ସେଇଟା ବତାବେ ଆମକୁ ଯେ ଆମେ ତାହାକି କେନ୍ତାରି ଖାଇବା କରକି ଦେମା ସେ ଖାଇବାକେ ଦେଇଗଲେ ସେ ସୁସ୍ଥ ହେବା ସେ ସୁସ୍ଥ ହେଲେ ଆମର୍ ଉନ୍ନତି ହେବା